ହ୍ୟାଲୋ ମୁଁ ରୁପାଲି ସାହୁ କହୁଥିଲି ଆଉ ମୁଁ ଗୋଟେ କ୍ୟାବ୍ ଗୁଡ଼ା ଅର୍ଡ଼ର୍ କରିଥିଲି ଯାହା ମୁଁ ପଛରେ ବହୁତ କ୍ୟାନସେଲ୍ କରିଦେଇଥିଲି ପୁଣିଥରେ ପୁଣି ବୁକିଂ କରିବା ପାଇଁ ଚାହୁଁଛି ଏବଂ ମୁଁ ସେଟା କେମିତି କ'ଣ କରିବି ଆପଣ ଟିକେ ମୋତେ କହିବେ ଆଉ ମୋର ଟିକେ ଅର୍ଜେଣ୍ଟ ୟା ଦରକାର ଅଛି କାହିଁକି ନା ମୁଁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଯିବି ଆଉ ମୋର ଫ୍ୟାମିଲି ମାନେ ବି ମୋ ସହିତ ଯିବେ ଆପଣ ଟିକେ ସେଟାକୁ ଟିକେ କେମିତି ଜଲ୍ଦି କରିଦେଲେ ମୁଁ ଯାହାଦ୍ଵାରା ମୁଁ ଯାଇପାରିବି ଶୀଘ୍ର କାହିଁକିନା ମୋର ବହୁତ ଅର୍ଜେଣ୍ଟ ଦରକାର ଅଛି ଆଗୁରୁ ମୁଁ ଯୋଉଟା କ୍ୟାବ୍ ଅର୍ଡ଼ର୍ କରିଥିଲି ସେଟା କ୍ୟାନସେଲ୍ ପୁଣି କରିଦେଇଥିଲି ପୁଣିଥରେ ବୁକିଂ କଲି ସେଥିଲାଗି ମୁଁ ଆଉ ଟିକେ ଜାଣିବା ପାଇଁ ଚାହୁଁଛି ବି ମୁଁ ଆପଣଙ୍କର କେତେ କ'ଣ ଚାର୍ଜ ରହୁଛି ବି ଯେତିକି ଆପଣଙ୍କର ରହୁଥିବ ମୁଁ ତା'ର ଏକ୍ସଟ୍ରା ଦେବି ପାଞ୍ଚଶହ ହଜାରେ ଟଙ୍କା ଦେବି ଆପଣ ଟିକେ କହିଲେ ବି ଆପଣ ବି କହିବେ କି ମୁଁ କେତେ କ'ଣ ଚାର୍ଜ ନେଉଛନ୍ତି ଆପଣ ଆଉ କେତେ କ'ଣ ପାଞ୍ଚଶହ ହଜାରେ ଯାହା ବି ହେଉ ତମର ଯେତିକି ବି କହିବେ ମୁଁ ଆପଣଙ୍କୁ ଦେବି ସେତିକି ଚାର୍ଜ ଆଉ ଆପଣ କେମିତି ମାନେ ଅନଲାଇନ୍ରେ ପେମେଣ୍ଟ କରୁଛନ୍ତି କି ପେଟିଏମ୍ରେ ପେମେଣ୍ଟ କରୁଛନ୍ତି କି ମାନେ ହାତରେ ନେଉଛନ୍ତି ସେଟା ଆପଣ ଟିକେ ମୋତେ କହିଲେ ମୁଁ ଟିକେ ସେଇ ହିସାବରେ ଆପଣଙ୍କୁ ପଇସାଟା ଦେବି ଏବଂ ମୁଁ ଟିକେ ଜାଣିବାକୁ ମାନେ ଜଲ୍ଦି ଅଛି କାହିଁକି ନା ମୁଁ ମୋ ଫ୍ୟାମିଲି ସହିତ ମୁଁ ଯିବି ଆଉ ବହୁତ ମାନେ ଦରକାର ଅଛି ସେଥିଲାଗି ଆପଣଙ୍କୁ ମୁଁ କହୁଛି ଆଉ ଆପଣ ଟିକେ କୁହନ୍ତୁ ଯେ ମୁଁ ମାନେ କେମିତି କ'ଣ ଯିବି କି ମାନେ କେମିତି କ'ଣ ତମର ଚାର୍ଜ ରହୁଛି ଆଉ କେତେ କ'ଣ ରହୁଛି କେମିତି ଆପଣଙ୍କୁ ମୁଁ ସେଟା ପେମେଣ୍ଟ କରିବି ସେ ପଇସାଟା ଆଉ ତମେ କହିଲେ ମୁଁ ସେଇ ହିସାବରେ ଆପଣଙ୍କ କତିକି ମୁଁ ମୋର ପଇସାଟା ମୁଁ ପେମେଣ୍ଟ କରିବି ଯାହା ଅନଲାଇନ୍ ପେମେଣ୍ଟ ହେଉ କିମ୍ବା ଏଟିଏମ୍ରେ ହଉ କିମ୍ବା ନିଜ ହାତରେ ହେଉ ଆପଣ ଯେମିତି କହିବେ ମୁଁ ସେମିତି ଆପଣଙ୍କ ପାଖକୁ ପଠେଇବି